ହେଲୋ ହେଲୋ ହଁ ମ୍ୟାଡମ୍ କ'ଣ ଖାଇବେ କୁହନ୍ତୁ ଚାଳିଶ ଟଙ୍କା ମ୍ୟାଡମ୍ ଦୁଇଟା ବରା ଦୁଇଟା ସିଙ୍ଗଡ଼ା ରହିବ ଆଉ ଘୁଘୁନି ରହିବ ଆଉ ଚାଳିଶ ଟଙ୍କା

ଆପଣ କୋଉଠୁ ଆସିଛନ୍ତି ମ୍ୟାଡମ୍ ତ ସେଥିପାଇଁ ଆପଣ ରେଟ୍ ଜାଣିନାହାଁନ୍ତି ଆଉ ତ ଆଉ ଆମର ଏଠି ଓଡ଼ିଶାରେ ଏତିକି ଟଙ୍କା ମ୍ୟାଡମ୍ ହଁ ତ ଏଇଠି ତ ଏଇଠି ଚାଳିଶ ଟଙ୍କା ମ୍ୟାଡମ୍ ଆଉ ଆଉ ଆପଣ ଯଦି ବଡ଼ ହୋଟେଲ୍ ଯିବେ ତ ଶହେଟଙ୍କା ନେବେ ଆମେ ତ ମାନେ କମ୍ ରେଟ୍ରେ ବିକ୍ରି କରୁଛୁ ଆମ ଛୋଟ ଦୋକାନ ବୋଲି କଲିକତାରେ କ'ଣ ଗୋଟେ ଗୋଟେ ସିଙ୍ଗଡ଼ା ପାଞ୍ଚଟଙ୍କା ଖାଲି

ଆଚ୍ଛା ଆଚ୍ଛା ତ ଦେଖ ଆମକୁ ଟିକେ ଟ୍ରାନ୍ସପୋର୍ଟିଂ ଅଧିକା ପଡ଼ୁଛି ତାପରେ ଆମ ଜିନିଷ ଟିକେ ଭଲ ସେଥିପାଇଁ ଆମେ ଚାଳିଶ ଟଙ୍କା ନେଉଛୁ ଆମେ ତ କେବେଠାରୁ ଚାଳିଶ ଟଙ୍କା ନେଉଛୁ ଆପଣ ଜାଣିନାହାଁନ୍ତି କଲିକତାରୁ ଆସିଛନ୍ତି ବୋଲି ଆଜି କହୁଛନ୍ତି ଆମର ଟେଷ୍ଟ୍ ବି ଅଲଗା ଆପଣ ଖାଇକି ନାଇଁ ନାଇଁ ଆପଣ ଖାଇକି ଦେଖନ୍ତୁ କଲିକତାର ଟେଷ୍ଟ୍ ଆଉ ଓଡ଼ିଶାର ଟେଷ୍ଟ୍ରେ ବହୁତ ଫରକ ଅଛି ଆପଣ ଖାଇଲା ପରେ କହିବେକି ଆଉ ଦଶଟଙ୍କା ଏକ୍ସଟ୍ରା ନେଇଯାଆନ୍ତୁ ପଚାଶ ଟଙ୍କା ନିଅନ୍ତୁ ଆମର ଟେଷ୍ଟ୍ ଅଛି ଆମର କ୍ୱାଲିଟି ଭଲ ଭଲ ତେଲରେ ଆମେ ଛାଣୁଛୁ ଆଉ ସେ କଲିକତାରେ ସେ ପୋଡ଼ା ତେଲରେ ଆମେ ଛାଣୁନୁ ସେପଟୁ ସେଇଥିପାଇଁ କମ୍ ରେଟ୍ ଅଛି ସେ ଏଥିରେ ତ ଆମେ କିଛି କରିପାରିବୁନି ନା ଆମେ ଯାହା ବିକୁଛୁ ଆମେ ଅଧିକ ରେଟ୍ କହିଲେ ସିନା ଆପଣ ଯୋଉଠି ବି ଖାଇବେ ଚାଳିଶ ପଚାଶ ଟଙ୍କାରୁ ଅଧିକ ନାଇଁ ଚାଳିଶ ପଚାଶ ଟଙ୍କା ସବୁଆଡ଼େ ନେବେ ଯଦି ବଡ଼ ହୋଟେଲ୍ରେ ଖାଇବେ ତାହେଲେ ଆହୁରି ବଢ଼ିବ ଶହେ ଟଙ୍କା ଉପରେ ପଡ଼ିବ କିନ୍ତୁ ଆମେ ଆପଣ ଖାଇକି ଦେଖନ୍ତୁ ଯଦି ଟେଷ୍ଟ୍ ଭଲ ଲାଗିବନି ତାହେଲେ ଆପଣଙ୍କୁ ପଇସା ମୁଁ ନେବି ନାହିଁ ଆଚ୍ଛା ଆଚ୍ଛା ଆପଣ କହୁଛନ୍ତି ଆପଣଙ୍କର କଲିକତାରେ ସବୁ ଶସ୍ତା ଅଛି ବୋଲି ଆପଣ ସେପଟେ ଗୋଟେ ମୋ ପାଇଁ ବ୍ୟବସାୟ ବୁଝି ଦେଉନାହାଁନ୍ତି ନହେଲେ ମୁଁ ସେପଟେ ବ୍ୟବସାୟ କରିବି

ଆଚ୍ଛା ସୁବିଧା ହୋଇପାରିବ ଯେ ମୁଁ ତ ସେଠି ନୂଆ ଲୋକ କାହାକୁ ଜାଣିନି ତ ଆପଣ ମୁଁ ଯଦି ଯିବି ଆପଣ ମୋତେ ସାହାଯ୍ୟ କରିବେ କି ବ୍ୟବସାୟ କରିବାରେ ହୁଁ ହଉ ଠିକ୍ ଅଛି ମ୍ୟାଡମ୍ ଧନ୍ୟବାଦ ରଖୁଛି